ଆମ୍ଭ ରୋଷେଇ ଘର ଏବଂ ଶୌଚାଳୟରେ ମୂଷା ଅସରପା ଏବଂ ମାଛି ଉପଦ୍ରବରୁ ରକ୍ଷା ପାଇବା ପାଇଁ ଆମ୍ଭେ ମୂଷା ମାନଙ୍କ ପାଇଁ ମୂଷାମାରି ଏବଂ ଅସରପା ମାନଙ୍କ ପାଇଁ ବ୍ଲିଚିଙ୍ଗ ପାଉଡ଼ର ଏବଂ କୀଟନାଶକ ପଦାର୍ଥକୁ ଉପଗ୍ରହଣ କରିଥାଉ ଏବଂ ଏହାଦ୍ୱାରା ଆମେ ମୂଷା ମଶା ଅସରପା ଠାରୁ ଦୂରେଇ ରହୁ